ମାଛ ମାରିବା ପ୍ରଣାଳୀ ହେଲା ଆମେ ସମୁଦ୍ରକୁ ଗଲାବେଳେ ଗୋଟିଏ ଜାଲ ଏବଂ ଦୁଇଟି ଡଙ୍ଗା ନେଇକି ଯାଉ ସେଇଟି ମାଛ ଧରିବାକୁ ଯାଉ ଯିବା ସମୟରେ ମାଛ ଧରି ଧରି ଜାଲରେ ଆଣୁ ଦୁଇଟି ଡଙ୍ଗା ଆଣୁ ଓ ମାଛ ଧରି ସାଇଲାପରେ ମାଛ ଭର୍ତ୍ତି ଗୋଟିଏ ଜାଲରେ ମାଛ ଭର୍ତ୍ତି ବଜାରକୁ ବିକ୍ରି କରିବାପାଇଁ ଯାଉ କାହିଁନା ବଜାରରେ ବହୁତ ରେଟ୍ କିମ୍ବା ମାଛ ବିକ୍ରି ଭଲଭାବରେ ହୁଏ ସେଥିପାଇଁ ଇଲିଶି ମାଛ ଆମେ ବଡ଼ ମାଛ ବିକ୍ରି କରିବାକୁ ନେଉ ସେଇଟି ମାଛ ବହୁତ ଭଲଭାବରେ ବିକ୍ରି ମଧ୍ୟ ହୁଏ